ହଁ ମୁଁ ଚାହୁଁଛି ମୋ ପୁଅ ଆଉ ଭାଇ ଶିକ୍ଷାରେ ସମାପ୍ତ କରନ୍ତୁ କାରଣ ବିନା ଶିକ୍ଷାରେ ମଣିଷର ଉନ୍ନତି ଘଟେ ନାହିଁ କାହିଁକି ନା ଶିକ୍ଷାର ହେଉଛି ମଣିଷର ଉନ୍ନତି କରିବାର ମୁଖ୍ୟ କାରଣ ବିନା ଶିକ୍ଷାରେ ମଣିଷ କୌଣସି କାର୍ଯ୍ୟ କରିପାରେ ନାହିଁ ଶିକ୍ଷାରେ ଆମକୁ ବିଭିନ୍ନପ୍ରକାର କାର୍ଯ୍ୟ କରିବାର କ୍ଷମତା ହାସଲ କରିଥାଉ କାହିଁକି ନା ଶିକ୍ଷାରେ ଆମକୁ ବିଭିନ୍ନ କାର୍ଯ୍ୟ କରିବାର ସୂଚନା ମିଳିଥାଏ